ଭାରତରେ କ୍ରିକେଟ ଖେଳିବାକୁ ବହୁତ ଭଲ ପାଆନ୍ତି କ୍ରିକେଟଟା ବହୁତ ଭଲ ଖେଳ ଆଉ କ୍ରିକେଟ ଖେଳିବାକୁ ମୋତେ ବି ବହୁତ ଭଲଲାଗେ କ୍ରିକେଟ ଖେଳିବାକୁ ଲୋକମାନେ ଭଲ ପାଆନ୍ତି କ୍ରିକେଟ ଦେଖିବାକୁ ବି ଭଲ ପାଆନ୍ତି କ୍ରିକେଟ ଫୁଟବଲ୍ ଭଲିବଲ୍ ହକି ବ୍ୟାଡ଼ମିଣ୍ଟନ କବାଡ଼ି ଏମିତି ବହୁତ ଖେଳ ଖେଳିବାକୁ ଭଲ ପାଆନ୍ତି କିନ୍ତୁ କ୍ରିକେଟ ଖେଳିବାକୁ ମୋତେ ବହୁତ ଭଲପାଏ ଭଲଲାଗେ କ୍ରିକେଟ ଦେଖିବାକୁ ବି ଭଲଲାଗେ କ୍ରିକେଟ ଖେଳ ଆମ ଗାଁରେ ହୋଇଥାଏ ଆମ ଗାଁରେ ହୋଇଥାଏ ଆମ ଗାଆଁରେ ବହୁତ ଲୋକ ଯାଆନ୍ତି ଖେଳ ଦେଖିବାପାଇଁ ମୁଁ ବି ଯାଏ ଖେଳ ଦେଖିବାପାଇଁ ଆମେ ଛୋଟ ଛୁଆମାନେ କ୍ରିକେଟ ଖେଳିଥାଉ ଆଉ ମୋବାଇଲରେ ଯେଉଁମାନେ ଗେମ୍ ଖେଳୁଛନ୍ତି ଗେମ୍ ଖେଳିବା ଗେମ୍ ପବ୍ଜି ଫ୍ରି ଫାୟାର୍ ଲୁଡ଼ୁ ଏସବୁ ଖେଳିଥାନ୍ତି ମୋବାଇଲରେ ଖେଳୁଥିବାରୁ ଭଲ ନୁହେଁ କାହିଁକିନା ଆଖି ଖରାପ ହୁଏ ପବ୍ଜି ଫ୍ରି ଫାୟାର୍ ଖେଳିଲେ ପାଗଳ ହୋଇଯାନ୍ତି ପିଲାମାନେ ସେଥିପାଇଁ ବାହାରେ ଯାଇଁକି ଖେଳିଲେ କ୍ରିକେଟ ଫୁଟବଲ୍ ଭଲିବଲ୍ ଏସବୁ ଖେଳିଲେ ଦେହ ସୁସ୍ଥ ରହିବ ଦଉଡ଼ା ଦଉଡ଼ି କଲେ ଭଲ ହେବ ଦେହ ଭଲ ସୁସ୍ଥ ରହିବ କ୍ରିକେଟ ଖେଳିବାକୁ ମୋତେ ବହୁତ ଭଲ ଲାଗେ କ୍ରିକେଟ ଦେଖିବାକୁ ବି ଭଲଲାଗେ କ୍ରିକେଟ ଫୁଟବଲ୍ ଭଲିବଲ୍ ଏସବୁ ବହୁତ ଭଲଲାଗେ କ୍ରିକେଟ ଖେଳ ଦେଖିବାକୁ ବି ଲୋକମାନେ ଭଲପାଆନ୍ତି କ୍ରିକେଟ